ନବଜାତ ଶିଶୁର ଯତ୍ନ ଅତି ଦାଇତ୍ଵର ସହ ନିଆଯାଇଥାଏ ସେମାନଙ୍କର ଜନ୍ମରୁ ପ୍ରଥମ ଛଅ ମାସ ଯାଏଁ ମା' କ୍ଷୀର ପ୍ରଦାନ କରାଯାଇଥାଏ ଏବଂ ତା'ପରେ ପୁଷ୍ଟିସାରଯୁକ୍ତ ଖାଦ୍ୟ ଖାଇବାକୁ ଦିଆଯାଇଥାଏ ଯାହାକି ତାଙ୍କ ଶରୀର ଗଠନରେ ଅତ୍ୟନ୍ତ ସହାୟକ ହୋଇଥାଏ